ମୋର ସବୁଠାରୁ ଆରମଦାୟକ ଛୁଟି ହଉଛି ମୋର ପୁଅର ବାର୍ଥଡ଼େ ଯେ ମତେ ବହୁତ ଖୁସି ଲାଗିଥିଲା କାରଣ ହେଲା ମୁଁ ଯେଉଁଦିନ ଆସିଲି ସମସ୍ତ ଭାଇବନ୍ଧୁ କୁଟୁମ୍ବ ପରିବାରର ସମସ୍ତ ସଦସ୍ୟ ଗାଁର ସଦସ୍ୟକୁ ମୁଁ ନିମନ୍ତ୍ରଣ କରିଥିଲି ଆହୁରି ମଧ୍ୟ ମୁଁ ମୋ ବନ୍ଧୁବାନ୍ଧବ ଭାଇ ଭାଉଜ ବାହାରେ ଥିବା ମୋର ସାଙ୍ଗ ଏବଂ ଆମ ପରିବାର ସମସ୍ତ ବ୍ୟକ୍ତିଙ୍କୁ ମୁଁ ନିମନ୍ତ୍ରଣ କରିଥିଲି ବହୁତ୍ ଧୂମଧାମ୍ରେ ଜନ୍ମଦିନଟା ହୋଇଥିଲା କାରଣ ସେ ଜନ୍ମଦିନ ଏବେ ସୁଧା ମୋର ମନେପଡ଼ୁଛି ବହୁତ ପ୍ରକାରରେ ସୁବିଧା ବି ଥିଲା ଲୋକମାନେ ଖାଇବାକୁ ବି ସୁବିଧା ଥିଲା ଲୋକଙ୍କୁ ବହୁତ ଧୂମଧାମ୍ରେ ପାଳନ କରାଯାଇଥିଲା ବୁଝିବାକୁ ଗଲେ ଆମେ ଏଇ ଜନ୍ମଦିନ ମୋର ଅବିସ୍ମରଣୀୟ ହେଇ ରହିବ କାରଣ ସମସ୍ତ ଭାଇ ବନ୍ଧୁ ଯେଉଁ ଲହରୀ ଦେଖା ଦେଇଥିଲା ସେଥିରେ ମୁଁ ବହୁତ ଏ ପର୍ଯ୍ୟନ୍ତ ମୋର ମନ ଭାବନା ସୃଷ୍ଟି ହଉଛି କାରଣ ଏହାଦ୍ୱାରା ଆମର ଯେତକ ପରିବାର ଥିଲେ ଆମକୁ ବହୁତ ଖୁସି ଦେଇଥିଲେ ବାହାର ଲୋକଙ୍କୁ ବି ଦେଖିବା ସହିତ ଯେଉଁ ବାର୍ଥଡ଼େ ଯେଉଁ କାମ ହଏ ସବୁକାମ ସୁରଖୁରୁରେ ହୋଇ ଚାଲିଥିଲା ଏହାକୁ ଦେଖିଲେ ମୋର ଏପର୍ଯ୍ୟନ୍ତ ମନେ ପଡ଼ୁଛି ଯେ ଯେଉଁ କାମ ହେଇଛି ବହୁତ ଭଲ କାମ ହେଇଛି ବହୁତ ଭଲ କାମ ହେଇଛି ଏହାକୁ କେମିତି ହବ ସେ ବିଷୟରେ ମୁଁ କହିଲି